ମୁଁ ଯେତେବେଳେ ଅଧିକ ଦିନ ପାଇଁ ବାହାରକୁ ଯାଇଥାଏ ମୁଁ ସେତେବେଳେ ଗଛ ଗୁଡ଼ିକୁ ଅଧିକ ପାଣି ଦେଇ ମାଟିକୁ ସନ୍ତସନ୍ତିଆ କରିଦେଇଥାଏ ଯେପରିକି ପାଞ୍ଚରୁ ସାତ ଦିନ ପର୍ଯ୍ୟନ୍ତ ପାଣି ଦେବାକୁ ପଡ଼େ ନାହିଁ କିନ୍ତୁ ବେଳେବେଳେ ମୁଁ ନଥିବା ସମୟରେ ମୋ' ପରିବାରର ଅନ୍ୟ ସଦସ୍ୟମାନେ ଗଛର ଯତ୍ନ ନେଇଥାଆନ୍ତି